ଆଜ୍ଞା ପିଆଜ କିଲୋ କେତେ ଅଛି

ହଁ ପିଆଜ କିଲୋ କେତେ ଅଛି ଆଉ ଆଳୁ କିଲୋ କେତେ ଅଛି ଆଉ ଏତେ ରେଟ୍ କ'ଣ ଆଜ୍ଞା ଆଜ୍ଞା ପିଆଜ କିଲୋ ଏତେ କ'ଣ ରେଟ୍ କରିଦେଇଛନ୍ତି ଆମର ତ ସିଆଡ଼େ ବହୁତ କମ୍ ଅଛି ବଢ଼ିଯାଇଛି ମାନେ ଆମର ସିଆଡ଼େ ବେଙ୍ଗଲୋର୍ ଆଡ଼େ ତ ବହୁତ କମ୍ ଅଛି ସିଆଡ଼େ ଆସୁନାହାଁନ୍ତି ସିଆଡ଼େ ଭଲ ଭଲ ମାନେ ପନିପରିବା ଭଲ ଶସ୍ତାରେ ମିଳୁଛି ସିଆଡ଼େ ଆଚ୍ଛା ଆସିକି ବିଜନେସ୍ କରିବେ ଆପଣ ଏତେ ରେଟ୍ରେ କ'ଣ ଆପଣ ଦେଉଛନ୍ତି କିଏ ତ ଗ୍ରାହକ ବି ଆସିପାରିବେନି କି କିଣି ବି ପାରିବେନି ଏତେ ଯଦି ମହଙ୍ଗାରେ ଦେବ ମାନେ ଦେଖ ଶୁଣ ଶୁଣ ମୁଁ ନେବାପାଇଁ କହୁନାଇଁ ତୁମେ ସେଠି ଆସିକି ସେଇଠି ଭଲ ଜାଗା ଦେଖିକି ମୁଁ ଦେଖିଦେବି ଗୋଟେ ଆପଣ ସେଠିକି ଆସିକି ବିଜନେସ୍ କରିବେ ଭଲ ରୋଜଗାର କରିବେ କିଛିଟା ପଇସା ରଖିପାରିବେ ବି ଆପଣ ଆଉ ଆପଣ ଏଠି ରହିକି ବିଜନେସ୍ କରିବେ ତ ଆଳୁ କିଲୋ ଚାଲିଶ ତାପରେ ଆଉ ଚୁଡ଼ା ସିଏ ପିଆଜ କିଲୋ ପଇଁଚାଳିଶ ଅଛି ଏସବୁ କହୁଛନ୍ତି ତ କିଏ ଗ୍ରାହକ ତ ଆସିପାରିବେ ନାହିଁ ଏତେ ମହଙ୍ଗା ଦେଖି ନେଇପାରିବେନି ଏ ଅଞ୍ଚଳରେ ତ ସେଥିପାଇଁ ମୁଁ କହୁଛି ବେଙ୍ଗଲୋର୍ ଆସନ୍ତୁ ଦେଖନ୍ତୁ ଆଜ୍ଞା ଏବେ ଯଦି ଆପଣ ରେଟ୍ କହିବେ ତ ନେବାପାଇଁ ଜିନିଷ ଲୋକମାନେ ରାଜି ହେବେନି ନା ତ କମ୍ ଟିକେ ଦେଲେ ହିଁ ଯେହେତୁ ନେବାପାଇଁ ବି ଲୋକମାନେ ଆସିବେ ଆପଣଙ୍କ ପାଖରେ ନାଇଁତ କିଏ ଆସିବେ ହେଲେବି ଦେଖନ୍ତୁ ଆଜ୍ଞା ଏତେ ଯଦି କରିବେ ଏତେ ଯଦି ରେଟ୍ ବଢ଼େଇବେ ଆପଣ ତ ନେବାପାଇଁ ତ ଯାହା ହେଲେବି ଆପଣଙ୍କୁ ବି ଲସ୍ ହେଉଥିବ କାହିଁକିନା ପଚି ଯାଉଥିବ ନହେଲେ ବହୁତ ଅସୁବିଧାରେ ପଡ଼ୁଥିବେ ନା ଆପଣ ତ ସେଥିପାଇଁ କହୁଛି ଯଦି କମ୍ ରେଟ୍ରେ ଦେବେ ତାହେଲେ ଭଲ ଥିବ ଆମର ସିଆଡ଼େ ବେଙ୍ଗଲୋର୍ରେ ମୁଁ ରହୁଛି ନା ତ ସିଆଡ଼େ ବହୁତ ଶସ୍ତା ମିଳେ ତ ସେଥିପାଇଁ ମୁଁ ଆପଣଙ୍କୁ କହିଲି ମୁଁ ଚାଳିଶ ଟଙ୍କା କିଲୋ ତ ଏତେ ମହଙ୍ଗା କେମିତି ସେଠି ଆସନ୍ତୁ ଭଲ ଜାଗା ଦେଖିବେ ଭଲ କାମ କରି ସେଠି ଭଲ ବିଜନେସ୍ କରିବେ କିଛି ପଇସା ବି ରୋଜଗାର କରିପାରିବେ ହଁ ମୁଁ ତ ଦେଖିଦେବି ନା ରେଣ୍ଟ୍ଟା କମ୍ରେ ଦେଖିଦେବି ଭଲରେ ଥିବ ସିଆଡ଼େ ନହେଲେ ବିଜନେସ୍ ଚାଲିବ ସିଆଡ଼େ ଯାଉଛନ୍ତି ନା ଆପଣ ଏହା ଯଦି କରିବେ ଏମିତି ହିଁ ଲସ୍ରେ ଥିବେ ଆପଣ କାହିଁକିନା ଏତେ ମହଙ୍ଗାରେ ବିକିବେ ନା ତ କେହି ବି ନେବେନି ତ ସେଥିପାଇଁ କହୁଛି ଯଦି ଆପଣ ଯଦି ଦର ଟିକେ କମ୍ କରିବେ ତାହେଲେ ଲୋକମାନେ ନେବେ ଦର ଯଦି ବୃଦ୍ଧି କରିବେ ତାହେଲେ ଲୋକମାନେ କେମିତି ନେବେ ଆପଣଙ୍କ ପାଖଠୁ ସେକଥା ମୁଁ କହୁଛି ବେଙ୍ଗଲୋର୍ ଆସନ୍ତୁ